ହଁ ହ୍ୟାଲୋ ଗୁଡ଼୍ ଆଫ୍ଟର୍ ନୁନ୍ ସାର୍

କୁହନ୍ତୁ ସାର୍

ଆପଣ କେଉଁ କେଉଁ କେଉଁଥି ପାଇଁ ଆପଣ କାମ କରୁଛନ୍ତି ଆପଣ

ହଁ ହଁ ଠିକ୍ ଅଛି ଆଉ ଆପଣଙ୍କର ଟେବୁଲ୍ ଚେୟାର୍ ବନାଉଛନ୍ତି ୟାପରେ ବେନିଫିଟ୍ ଫର୍ ଦି ପିପୁଲ୍

ଆଉ ଆପଣ ଏ ଯେଉଁ ଆପଣ ହାତରେ ବୁଣାବୁଣି କରୁଛନ୍ତି ଆଉ ମେସିନ୍ର ସାହାଯ୍ୟ ନେଉଛନ୍ତି କି ଆଜ୍ଞା ଆଜ୍ଞା ଆଜ୍ଞା ଆଉ କ'ଣ ନା ଆଜ୍ଞା ଆଜ୍ଞା ଠିକ୍ ଅଛି

ଆଜ୍ଞା ନାଇଁ ଆମର ତ ଆଉ କିଛି ନାହିଁ ସେମିତି ପ୍ରୋବ୍ଲେମ୍ ବହୁତ ଅଛି ଆମର ତ ଏ ଆଦିବାସୀ ହରିଜନ ଲା ସ୍ଥାନ କୋରାପୁଟ ଜିଲ୍ଲା ବହୁତ ପ୍ରୋବ୍ଲେମ୍ ଅଛି ତ ପ୍ରୋବ୍ଲେ ପ୍ରୋବ୍ଲେମ୍ ଅଛି ତା'ପରେ ପାଣିର ଜଳୀୟ ପ୍ରୋବ୍ଲେମ୍ ଅଛି ରାସ୍ତା ଘାଟର ପ୍ରୋବ୍ଲେମ୍ ଅଛି ଏହି ବିଭିନ୍ନ ପ୍ରକାରର ଅସୁବିଧା ଅଛି ଟୁରିଷ୍ଟ୍ ମଧ୍ୟ ବହୁତ ଲୋକ ଲୋଚନକୁ ଆସି ପାରୁନାହିଁ ହଁ ରହୁଛି ଆଜ୍ଞା ଆଉ କିଛି ନାହିଁ ନା ଆଉ କ'ଣ ଆଉ କିଛି ନାହିଁ